ଖୁସି ମ୍ୟାଡ଼ାମ୍ କହୁଥିଲେ କି ନାଇଁ ଅ ମୁଁ ପଚାରୁଥିଲି କି ଆପଣ ଅ ଖୁସି ମ୍ୟାଡ଼ାମ୍ କହୁଥିଲେ କି ଆପଣଙ୍କ ହସ୍ପିଟାଲ୍ଟା କେଉଁଠି ଅଛି କି କେଉଁ ଜାଗାରେ ମୁଁ କାରଣ ମୋତେ ବହୁତ ମୋତେ ଜ୍ୱର ମୋତେ ଲାଗୁଛି ତ ସେଥିପାଇଁ ମୁଁ ଆପଣଙ୍କ ହସ୍ପିଟାଲ୍କୁ ଯିବାକୁ ଚାହୁଁଥିଲି ତ ସେଥିପାଇଁ ତ କେତେଟାରୁ କେତେଟା ଅ ଖୋଲା ରହୁଛି ଆପଣଙ୍କ ହସ୍ପିଟାଲରେ ଫ୍ୟାସିଲିଟି କ'ଣ କ'ଣ ଅଛି କି ଏମିତି ହେଲେ ଆପଣଙ୍କ ହସ୍ପିଟାଲ୍ରେ କେତେଜଣ ଡକ୍ଟର୍ ଅଛନ୍ତି ହେଲେ କେତେଟାରୁ ଆଁ ଆପଣଙ୍କ ଓପେନ୍ ହେଉଛି ଟାଇମିଙ୍ଗଟା ମୋତେ ଟିକିଏ କହିବେ କି

ରାତି ଦଶକୁ ବନ୍ଦ ହେଉଛି

ହେଲେ ସେଇଠି ଯଦି କିଏ ବେଶୀ ସିରିୟସ୍ ହେଇଥିବେ ତ ରୋଗୀମାନେ ସେଇଠି ରହିବାର ସେମିତି ଫ୍ୟାସିଲିଟି ଅଛି କି ଠିକ୍ ଅଛି ହେଲେ ଯଦି ଏବେ ଗୋଟେ ରୋଗୀଟେ ରହିଲେ ତା' ସହିତ ତାଙ୍କର ଫ୍ୟାମିଲି ମେମ୍ବର୍ ଏମିତି ବି ତ କିଏ ରହିବାର ବ୍ୟବସ୍ଥା ତା'ର ବି ଫ୍ୟାସିଲିଟି ଏମିତି ଅଛି କି ଆପଣଙ୍କ ହସ୍ପିଟାଲ୍ରେ କ୍ଲିନିଂ ବହୁତ ଭଲ ପ୍ରପର୍ଲି ହେଇଥାଏ କି ଆ ଲାଟ୍ରିନ୍ ହଉ ବାଥରୁମ୍ ହଉ କ୍ଲିନିଂ ସେଇଠି ଆ ଏଇଟା କହିପାରିବି କି ରୋଗୀମାନଙ୍କ ପାଇଁ ଅଦର୍ କିଛି ଫ୍ୟାସିଲିଟି କିଛି ଖାଇବା ପାଇଁ ସେଇଠି ଭଲ ମିଳିଥାଏ କି ରୋଗୀମାନଙ୍କୁ ହଉ ଆପଣଙ୍କ ହସ୍ପିଟାଲ୍ର ମୋତେ ସବୁକିଛି ଫ୍ୟାସିଲିଟି ମୋତେ ବହୁତ ଭଲ ଲାଗିଲା ତ ମୁଁ ଆପଣଙ୍କୁ ଯେତେବେଳେ ଯିବି ମୁଁ ଆପଣଙ୍କୁ ଜଣେଇକି ଯିବି ହଁ ମୁଁ ଏବେ ରଖିଲି